ନିର୍ବାଚନ ସମୟରେ ଆମର ଯେତେବେଳେ ନିର୍ବାଚନ ଆଗକୁ ଥିବ ଗାଁ ଗହଳିରେ ପ୍ରଚାର ପ୍ରଚାର ଚାଲି ରହିବ କେଉଁ କେଉଁ ଦଳ ଦଳ ଏଦଳ ଜିତିବ ନା ସେ ଦଳ ଜିତିବ ପ୍ରଚାର ଉପରେ ପ୍ରଚାର ତା ଯେଉଁ ପ୍ରଚାର ହେବ ତାର ସମସ୍ୟା କାହାକୁ ହେବ ଯେଉଁ ପିଲାମାନେ ପାଠ ପଢ଼ିବେ ସ୍କୁଲ୍ ଯିବେ ସେମାନଙ୍କୁ ଯୋଉ ପ୍ରଚାର ଦ୍ୱାରା ତାଙ୍କର ପାଠ ପଢ଼ାରେ କିଛି ଅବହେଳା ହେବ ଯୋଉମାନେ ବି ଭଲ ପାଠ ପଢ଼ୁଥିବେ ସେମାନେ ବି ସେ ପ୍ରଚାର ଆଡ଼େ ଧ୍ୟାନ ଦେବେ ଯେ କି କଣ ପ୍ରଚାର ହେଉଛି କିଏ ଜିତିବ ଇଏ ଜିତିବ ସିଏ ଜିତିବ ସେମାନଙ୍କ ମଧ୍ୟରେ ବି ଯୁକ୍ତି ତର୍କ ହୋଇଯିବ ଆଉ ଯେଉଁ ଯେଉଁ ଗାଁ ଗହଳିରେ ଯେଉଁ ମାଆ ମାନେ ବୁଢ଼ୀମା ବାପା ଥିବେ ସେମାନେ ତାଙ୍କର ଦେହ ଅସୁସ୍ଥ ଥିବ ସେମାନେ ବି ଏ ଯେଉଁ ଚିତ୍କାର ଶୁଣିକି ତାଙ୍କର ଅଧିକ ଦେହ ଖରାପ ହୋଇଯିବ ହେଲା ଆଉ ଯେତେବେଳେ ଆମେ ଭୋଟ୍ ଦେବା ପାଇଁ ଯାଉଛୁ ସେତେବେଳେ ଯେଉଁ ଧାଡ଼ିରେ ଠିଆ ହେବ ଜାଣିବ ଯଦି କୌଣସି ଦଳ ଜିତିବ ତାକୁ ଅନ୍ୟ ଦଳ ଆସିକି ଭଙ୍ଗା ରୁଜା କରିବ ଟଙ୍କା ପଇସା ଲୁଟ୍ କରିବ ଟଙ୍କାକୁ ଫିଙ୍ଗିବ ତାକୁ ଦେବି ଜିତେଇଦିଅ ଏସବୁ ଯେଉଁ ଘଟଣା ହେବ ସେଠି ରହିବାର ବି ବେଶୀ ବି ବିରକ୍ତ କିନ୍ତୁ ଆମର ନିର୍ବାଚନ ତ ନିର୍ବାଚନ ନିର୍ବାଚନ ଦ୍ଵାରା କିଏ ଜିତୁ କିଏ ହାରୁ କିନ୍ତୁ ଏଇ ଯେଉଁ ନିର୍ବାଚନ ଦ୍ୱାରା ଅଧିକ ପିଲାର ଖରାପ ହେଉଛି ଆଉ ଯେଉଁ ଭୋଟ୍ ଯିବା ଯିବା ଗାଁରେ ଯେଉଁ ହଟା ମାଡ଼ ଗୋଳ ଏସବୁ ଯେଉଁ ହେଉଛି ଭଙ୍ଗାରୁଜା ସେସବୁ ଟିକେ ନ ହେଇକି ଭଲରେ ଭଲ କେମିତି ନିର୍ବାଚନ ହେବ ସେଇଟାକୁ ଆମେ ଧ୍ୟାନ ଦେବା